ଆଚ୍ଛା ମ୍ୟାଡ଼ାମ ଆପଣଙ୍କ ଯାଜପୁର ଜିଲ୍ଲା ବହୁତ ବଡ଼ ଜିଲ୍ଲା ଆଚ୍ଛା ଯାଜପୁର ଜିଲ୍ଲାରେ କ'ଣ ସବୁ ପ୍ରସିଦ୍ଧ କେଉଁ କେଉଁ ଦେବାଦେବୀ ମନ୍ଦିର ଅଛି କହିପାରିବେ ଆଜ୍ଞା ମ୍ୟାଡ଼ାମ ଆମ ଯାଜପୁର ଜିଲ୍ଲାରେ ବିରଜା ମନ୍ଦିର ପ୍ରସିଦ୍ଧ ଆଉ ଆମ ଯାଜପୁର ଜିଲ୍ଲା ଭିତରେ କୁସୁମା ପାର୍କ ଗୋଟେ ଅଛି ସେଇଟା ବହୁତ ମାନେ ଭଲ ଜାଗା ଦେଖିବା ପାଇଁ ବହୁତ ସୁନ୍ଦର ଆଉ ପର୍ଯ୍ୟଟକ ମାନେ ବି ଆସନ୍ତି ସେଇଠି ବୁଲାବୁଲି କରନ୍ତି ଆଉ ବୋଟ୍ ବି ଅଛି ଆଉ ଲୋକ ବହୁତ ମାନେ ଏନ୍ଜୟ କରନ୍ତି ଆଉ ଆମର ଯାଜପୁର ଜିଲ୍ଲାରେ ବିରଜା ମନ୍ଦିର ଉଦୟଗିରି ରତ୍ନଗିରି ଆଉ ଧଉଳିଗିରି ଏସବୁ ତୀର୍ଥସ୍ଥାନ ଅଛି ଯାହାଦ୍ୱାରା କି ମାନେ ପୁରୁଣା କୀର୍ତ୍ତି ସବୁ ସେଠାରେ ଅଛି ଆଉ ବହୁତ ଲୋକ ବାହାରୁ ଲୋକ ଆସିକରି ସେ ଜାଗାକୁ ବୁଲିକି ଏ ଯାଆନ୍ତି ଆଉ ସେଠାରେ ବହୁତସାରା ମାଙ୍କଡ଼ ବି ଅଛନ୍ତି ଆଉ ପାହାଡ଼ ଅଛି ଆଉ ବହୁତ ସାରା ମାନେ ଏ ମାନେ ସେ ଜାଗାରୁ କିଛି ଶିଖିବା ପାଇଁ ବହୁତ କିଛି ଏମିତି ଅଛି ଯାହାଦ୍ୱାରା ଆମେ ସେଠିକି ଗଲେ ଆମେ ସେଠୁ ବହୁତ ସାରା ଶିକ୍ଷା ନେଇ ପାରିବା